ଆମର ବର୍ତ୍ତମାନେ ଏସ୍ ଏସ୍ ଗ୍ରୁପ ମାଧ୍ୟମରେ ସ୍ତ୍ରୀଲୋକ ମାନେ ବାହାରକୁ ଗଲେଣି ବାହାରକୁ ଯିବା ଫଳରେ ସେ ନିଜ ଗୋଡ଼ରେ ନିଜେ ଛିଡ଼ା ହେଇପାରୁଛନ୍ତି ନିଜ ଗୋଡ଼ରେ ନିଜେ ଛିଡ଼ା ହେବା ଫଳରେ ସେ ଅନେକ କାମ ଶିଖୁଛନ୍ତି ଏସ୍ ଏସ୍ ଏସ୍ ଏସ୍ ଜି ଗ୍ରୁପ ମାଧ୍ୟମରେ ଅନେକ କିଛି ବି ତାଲିମ୍ ଦିଆଯାଇପାରୁଛି ଆମର ପ୍ରମିଳା ସାହୁ ଜଣେ କର୍ମଚାରୀ ସେ ଏବେ ସମସ୍ତଙ୍କୁ ତାଲିମ୍ ଦେଇପାରୁଛନ୍ତି ତାଲିମ୍ ଦେବା ଦେଇସାରିବାପରେ ସେ ଅନେକ କିଛି କାମ ସେ କରନ୍ତି କି ସେଇ ଲୋକମାନେ କିଛି ନିଜ ଗୋଡ଼ରେ ନିଜେ ରୋଜଗାର କରିପାରିବେ ରୋଜଗାର କରି ନିଜ ଘର ଚଳାଇ ପାରିବେ ଏସ୍ ଏସ୍ ଜି ଗ୍ରୁପ ମାଧ୍ୟମରେ ବର୍ତ୍ତମାନ ସବୁ ସ୍ତ୍ରୀଲୋକମାନଙ୍କୁ ଗୋଟିଏ ଗୋଟିଏ ସ୍କୁଟି ଦିଆଯାଉଛି କମ୍ ପଇସାରେ ଏସ୍ ଏସ୍ ଗ୍ରୁପ ଯିଏ ମେମ୍ବର ଅଛନ୍ତି ତାଙ୍କୁ ଗୋଟିଏ ସ୍କୁଟି ଦିଆଯାଉଛି ବହୁତ କମ୍ ପଇସାରେ ଦିଆଯାଇପାରୁଛି